ଯେ ସିଏ ଓଡ଼ିଶାର ବୋଲି ଓଡ଼ିଶା ଯେହେତୁ ବିଭିନ୍ନ କ୍ଷେତ୍ରରେ ଆଗକୁ ବଢ଼ିଲାଣି ଆଜିକାଲି ଯେମିତି ଆମର ଏବେ କେତେଦିନ କି କେତେ ମାସ ତଳେ ହିଁ ଆମର ଚନ୍ଦ୍ରଯାନ ଥ୍ରୀଟିଏ ଆମର ମୁନରେ ସାଉଥ୍ ପୋଲରେ ଲ୍ୟାଣ୍ଡ କଲା ମୁନର ସାଉଥ୍ ପୋଲରେ ଲ୍ୟାଣ୍ଡ କଲା ଆଉ କୁହାଯାଉଛି ଯେ ସେ ଚନ୍ଦ୍ରୟାନ୍ ଥ୍ରୀର ବହୁତ ଗୁଡ଼ିକ ପାର୍ଟଟେ ଆମ ଓଡ଼ିଶାରୁ ଯାଇଛି ତ ଭାରତର ଏତେ ବଡ଼ ଉପଲବ୍ଧି ଆମ ଓଡ଼ିଶା କାରଣରୁ ଓଡ଼ିଶା ପିଲା ଲୋକ ଓଡ଼ିଶା ପିଲା ଓଡ଼ିଶା ବାସୀ ନିଶ୍ଚିତ ଭାବେ ତାକୁ ଗର୍ବ କରିବେ କିନ୍ତୁ ମୋର ପ୍ରକୃତ କହିବା କଥାଟିଏ ହେଉଛି ଯେ ଆମର ଓଡ଼ିଶା ସବୁଆଡ଼େ ବଢ଼ିଲାଣି କିନ୍ତୁ ସେ ବଢ଼ିବା ସହ ଲୋକମାନେ ବି ବହୁତ ଡେଭେଲପ୍ କଲେଣି ସେଇଟାବି ସତ୍ୟ କଥା ଯେ ଲୋକମାନେ ଡେଭେଲପ୍ କରିବା ସହିତ ଲୋକମାନେ ହିନ୍ଦୀ ପଞ୍ଜାବୀ ଅଲଗା ଅଲଗା ଭାଷାମାନେ ଶିଖିଲେଣି ଅଲଗା ଅଲଗା ଭାଷା କହିବାକୁ ଲାଗିଲେଣି ତା' ସହ ତାଙ୍କେ ଓଡ଼ିଆ ଧିରେଧିରେ କହିବା କମେଇ ଦେଲେଣି ଓଡ଼ିଆ ଧିରେଧିରେ କହିବାଟା କମେଇଦେଲେଣି ଯାହାଦ୍ୱାରା ଆମର ବର୍ତ୍ତମାନର ପିଢ଼ି ବର୍ତ୍ତମାନର ପିଲାମାନେ ତାଙ୍କେ ବି ତାଙ୍କେ ଆମର ପିଲାମାନେ ନିଜ ବାପା ମା'ଙ୍କଠାରୁ ବିଭିନ୍ନ ପ୍ରକାରର ଭାଷା ଶୁଣି ଶୁଣି ତାଙ୍କେ ବି ଓଡ଼ିଆ କମ ଆଉ ବିଭିନ୍ନ ପ୍ରକାର ଭାଷାକୁ କହିଲେଣି ଯାହା କାରଣରୁ ଯାହା କାରଣରୁ କେଉଁଠି ନା କେଉଁଠି ଆମର ଓଡ଼ିଆ ଭାଷାଟିଏ ଧିରେଧିରେ କହିବା ଲୋକମାନଙ୍କ ମଧ୍ୟରେ କହିବାଟା କମିଗଲାଣି ଯାହା କାରଣରୁ କେତେବେଳେ କେତେବେଳେ କେତେଜଣଙ୍କୁ ଏମିତି ବି ଲାଗେ ଯେ ଏମିତି ଯଦି ଆଗକୁ

ନେକ୍ସଟ୍ ଜେନେରେସନ୍ମାନଙ୍କୁ ସମସ୍ତଙ୍କୁ ଆମର ଓଡ଼ିଆ ଭାଷାଟିଏ ଭଲ ଭାବେ ଶିଖେଇବା ଦରକାର ଯେ ଗର୍ବ କରିବା କଥା ଯେ ଆମେ ଓଡ଼ିଆ ପିଲାମାନଙ୍କୁ ବି ଗର୍ବ କରିବା କଥା ଯେ ତାଙ୍କେ ଓଡ଼ିଆ ବୋଲି ଓଡ଼ିଆ ବହୁତ ଆଡ଼େ ବିକାଶ କରୁଛି ଆମେ ଓଡ଼ିଆ ବୋଲି ଆମେ ଗର୍ବରେ କହିପାରୁଛେ ବିକାଶ କାରଣରୁ ତ ଆମେ କାହିଁକି ଆମର ଏ ବର୍ତ୍ତମାନ

ଓଡ଼ିଆ ଶିଖିବା ପାଇଁ ତାଙ୍କୁ ଡିଫରେଣ୍ଟ୍ ପ୍ରକାରର ଅଲଗା ଅଲଗା ପ୍ରକାରର ଆମେ କମ୍ପିଟିସନ୍ କରେଇପାରିବା ପ୍ରତିଯୋଗିତା କରେଇପାରିବା ଆମେ ତାଙ୍କ ମଧ୍ୟରେ ଯେମିତିକି ଆମେ ଅଲଗା ପ୍ରକାରର ଓଡ଼ିଆର ଡିବେଟ୍ ଓଡ଼ିଆ ଭାଷଣ ଓଡ଼ିଆର କବିତା ଲେଖିବା ଓଡ଼ିଆର ପାରାଗ୍ରାଫ୍ ଲେଖିବା ବିଭିନ୍ନ ବିଭିନ୍ନ ଭିନ୍ନ ଭିନ୍ନପ୍ରକାର ଆମେ ଓଡ଼ିଆ ଲାଙ୍ଗୁଏଜ୍ ଉପରେ ତାଙ୍କର କମ୍ପିଟିସନ୍ କରେଇପାରିବା ଯାହାଦ୍ୱାରା ଆମର ପିଲାମାନଙ୍କ ଭିତରେ ଗୋଟେ ମାନେ ଉତ୍ତେଜନା ଆସିବ ଗୋଟେ ଅଲଗା ପ୍ରକାରର ମାନେ ଇଚ୍ଛା ଜାଗ୍ରତ ହେବ ଯେ ତାଙ୍କେ ଓଡ଼ିଆ ବିଷୟରେ କୁହନ୍ତୁ ଓଡ଼ିଆ ଶିଖନ୍ତୁ ତାଙ୍କେ ଓଡ଼ିଆ ବୋଲି ଗର୍ବ କରନ୍ତୁ ତାଙ୍କେ ଓଡ଼ିଆ ବୋଲି ନିଜକୁ ମାନେ ନିଜ ପିଢ଼ିରେ ତାଙ୍କେ ଓଡ଼ିଆକୁ ବଞ୍ଚେଇ ରଖନ୍ତୁ ଓଡ଼ିଆ ଭାଷାଟିକୁ ବଞ୍ଚେଇ ରଖନ୍ତୁ ଆଉ ଆଗକୁ ବି ତାଙ୍କର ଆଗାମୀ ପିଢ଼ି ଯେଉଁ ଯାକ ଆସୁଛି ସେ ଆଗାମୀ ପିଢ଼ିକୁ ବି ତାଙ୍କେ